ବହୁତ ବାଇକ ମୁଁ ଚଲେଇଛି କିନ୍ତୁ ମତେ ପସନ୍ଦ ଲାଗେ ବୁଲେଟ ବୁଲେଟଟିଏ କାହିଁକି ନା ସେ'ଟା ଗୋଟିଏ କମ ସମୟ ଭିତରେ ବହୁତ ବାଟ ଟିକିଏ ରନିଙ୍ଗ୍ କରେ କାହିଁକି ନା ଗାଡ଼ିଟି ଆକାର ହେଉଛି ଟିକିଏ ବଡ଼ କିନ୍ତୁ ତାକୁ ଚଲେଇବାକୁ ଟିକିଏ ସ୍ମୁଥ ରହେ ତାର ଟିକେ ଶକ୍ ଆବଜର୍ବର୍ ଟିକେ ହାଇଟ୍ ଅଛି ତା ସିଟ୍ ଟିକେ ମଜବୁତ ଅଛି ଆଉ ବସିବା ପାଇଁ ଟିକେ ଭଲ ଲାଗେ ଆଉ ସେଥିରେ ଯଦି ଆକ୍ସିଡେଣ୍ଟ୍ ଫାକସିଡେଣ୍ଟେ୍ ହେବାର ତ ବହୁତ କମ ଚାନ୍ସ କାହିଁକି ନା ଗାଡ଼ିଟି ହେଉଛି ବଡ଼ ତାକୁ ବ୍ରେକ ମାରିଲେ ସେ କିଛି ଇଆଡ଼େ ସିଆଡ଼େ ନ ହୋଇକି ଠିକସେ ବାଟରେ ରହିଯିବ ସେଥିପାଇଁ ମୋତେ ବୁଲେଟଟି ଚଲେଇବା ପାଇଁ ବହୁତ ଭଲ ଲାଗେ